ପଞ୍ଚାବନ ହଜାର ଦୁଇଶହ ଚାଳିଶ ପଚାଶ ହଜାର ତିନିଶହ ଷାଠିଏ ପଇଁଚାଳିଶ ହଜାର ପାଞ୍ଚଶହ ସତୁରି ଚାଳିଶ ହଜାର ଛଅଶହ ଅଶୀ ପଇଁତିରିଶ ହଜାର ଦୁଇଶହ ନବେ